ଆମେ ଯେହେତୁ ଓଡ଼ିଆ ଆମେ ଓଡ଼ିଶାରେ ରହୁଛୁ ତ ଆମ ଭାଷା ହେଲା ଓଡ଼ିଆ ଆଉ ଓଡ଼ିଆର ଓଡ଼ିଆ ଯେଉଁମାନେ ବି ମାନେ ଯେଉଁମାନେ ବି ଜାଣିଛନ୍ତି ଓଡ଼ିଆ ଓଡ଼ିଶାରେ ରହୁଛନ୍ତି ସେମାନେ ଓଡ଼ିଶାର ଭାଷାର ମହତ୍ଵ ଜାଣିଛନ୍ତି ଆପଣ ଯେଉଁ ଜାଗାରେ ରହିବେ ସେଇ ଜାଗାର ଭାଷା ଆପଣ ନିହାତି ଜାଣିବା ଦରକାର ଆଉ ଓଡ଼ିଶାର ଲୋକ ମାନେ ସମସ୍ତେ ବହୁତ ମାନେ ଫ୍ରେଣ୍ଡ୍ଲି ଆଉ ସେମାନେ ସମସ୍ତଙ୍କ ସହିତ ଯେଉଁମାନେ ବି ଯେଉଁଠି ବି ରହିଛନ୍ତି ଆପଣ ସେଇଠି ପାଖାପାଖି ସେଇଠି ଭାଇ କରିଦେବେ ଭଉଣୀ କରିଦେବେ ସବୁ ପ୍ରକାର ରିଲେସନ୍ ସେମାନେ ସ୍ଟାର୍ଟ୍ କରିଦିଅନ୍ତି ତ ସେମାନେ ବହୁତ ବହୁତ ଜଲଦି ସମସ୍ତ ଲୋକମାନଙ୍କ ସହ ମିଶିଯାଆନ୍ତି ଆଉ ଆମ ଓଡ଼ିଆ ମାନଙ୍କ ଭିତରେ ବହୁତ କମ୍ ମାନେ ଯୁକ୍ତି ତର୍କ ଆଉ ବହୁତ କମ୍ ହୁଏ ସେଥିପାଇଁ ଜଣେ ଯଦି ଜଣଙ୍କୁ ଅନାଇକି ହସିଦେଲା ତ ସିଏ ସେଇଠୁ ଇଏ ହୋଇଗଲା ଆଉ ଖାସ କରିକି ଆମ କେନ୍ଦୁଝରର ଲୋକମାନେ ବହୁତ ହିଁ ମାନେ ମାନେ ୟୁନିଅନ୍ ଭାବରେ ରୁହନ୍ତି ବହୁତ ଏକାଠି ହୋଇକି ରୁହନ୍ତି ସମସ୍ତେ ସମସ୍ତଙ୍କୁ ସାହାଯ୍ୟ କରନ୍ତି ସମସ୍ତେ ସମସ୍ତଙ୍କର ସୁବିଧା ଅସୁବିଧାରେ ସାହାଯ୍ୟ କରନ୍ତି ଆଉ ଓଡ଼ିଆ ଯେହେତୁ ଆମ ଓଡ଼ିଆ ଆମ ବହୁତ ବଢ଼ିଆ ଆମ ଓଡ଼ିଶାର ଲୋକ ମଧ୍ୟ ବହୁତ ଭଲ ଯେଉଁମାନେ ଧର୍ମ ଧର୍ମ ଧର୍ମକୁ ନେଇକି ବହୁତ କାମ କରନ୍ତି ଧର୍ମକୁ ଭଗବାନକୁ ବହୁତ ମାନନ୍ତି